ଆମ ଜିଲ୍ଲା ନାମ ହେଲା ପୁରୀ ପୁରୀରେ ତ ବାର ପର୍ବ ତେର ଇଏ ପୁରୀ ସେ ରଜ ଗୋଟେ ବଡ଼ ପର୍ବ ଝିଅ ମାନଙ୍କର ସିଏ ଝିଅମାନେ ଆମ ଘରକୁ ଆସିବେ ଆମେ ତାଙ୍କ ଘରକୁ ଯିବୁ ଏମିତି କୁମାର ପୂର୍ଣ୍ଣମୀ ବି ସେମିତି କୁମାର ପୁର୍ଣ୍ଣମୀ ବି ଗୋଟେ ବଡ଼ ପର୍ବ ଆଉ ସ୍ତ୍ରୀ ଲୋକଙ୍କର ହେଲା ବାଲି ତୃତୀୟା ବାଲି ତୃତୀୟା ତ ଆମେ ନଈ କୂଳକୁ ସାଙ୍ଗ ସାଥୀ ହେଇକି ଦଶ ବାର ଜଣ ସ୍ତ୍ରୀ ଲୋକ ଯିବୁ ନଈକୂଳରେ ଗାଧେଇବୁ ନଈକୂଳରେ ଖାଲି ବାଲୁକା ସ୍ଥାପନ କରିବୁ ବାଲୁକା ସ୍ଥାପନ କରିକି ସେଇଠି ପୂଜାପାଠ କରିକି ଆସିବୁ ଆସି ଆସକି ଆଉ ହେଉଛି ପନ୍ଥେଇ ପୂଜା ଚୈତ୍ର ମାସ ମଙ୍ଗଳବାରରେ ପନ୍ଥେଇ ପୂଜା ପାଞ୍ଚ ପାଳି ହୁଏ ଆମ ସ୍ତ୍ରୀ ଲୋକମାନେ ବହୁତ ସୁନ୍ଦର ମଜାରେ ମା' ମଙ୍ଗଳାକୁ ପୂଜା କରୁ ଆମ ଦାଣ୍ଡରେ ପୂଜା କରୁ ଶଙ୍ଖ ହୁଳହୁଳି ପୁଷ୍ପାଞ୍ଜଳି ସମସ୍ତେ ଦେଉ ପଣା କରୁ ପଣା କରିକି ସବୁ ସେଇଠୁ ସମସ୍ତେ ଫୁଲ ଆଣିଥିବେ ଫୁଲ ଫୁଲଫଳ ସବୁ ଆଣିଥିବେ କ୍ଷୀର ଛେନା ସମସ୍ତେ ସବୁ ଆଣିଥିବେ ଆଣିକି ସବୁ ଆମେ ଭଲକରି ଗୋଟେ ପଣା କରୁ ପଣା କରିକି ମା'ଙ୍କୁ ଦେଉ ଆମେ ସବୁ ଯେଉଁ ଯେଉଁ ଆମେ ପନ୍ଦର କୋଡ଼ିଏ ଜଣ ସ୍ତ୍ରୀ ଲୋକ ତାକୁ ସମସ୍ତେ ପଣା ପିଅଉ